ଗ୍ରାମାଞ୍ଚଳରେ ସରକାର ପ୍ରଶାସନ ଅଭାବ ଅନେକ ଅଛି ଅଭାବ କହିଲେ ସରକାରଙ୍କ ଅବହେଳା ପଦକ୍ଷେପ ଠିକ ସମୟରେ ପ୍ରଶାସନ ଯେଉଁ କାର୍ଯ୍ୟ କରିବା କଥା ତାହା କରି ପାରି ନଥାଏ

ରାଜନୈତିକ ଦଳର ଚାପ ଯୋଗୁ ସରକାର ଦୋଷୀକୁ ଧରିବାରେ ଅକ୍ଷମ ହୋଇଥାଏ ଏବଂ ଦୁର୍ବଳ ଉପରେ ଅତ୍ୟାଚାର କରିଥାଏ ଠିକ ସେଇଭଳି ଗ୍ରାମାଞ୍ଚଳରେ ସାମାଜିକ ଅଶାନ୍ତି ମଧ୍ୟ ଦେଖା ଦେଇଥାଏ ଏହି ପ୍ରଶାସନର ଦୁର୍ବଳ କାର୍ଯ୍ୟ ଯୋଗୁ ଅପ୍ରିତୀକ ପରିସ୍ଥିତି ସୃଷ୍ଟି ହୋଇଥାଏ ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଦେଖିବାକୁ ଗଲେ ସରକାରକ ଅବହେଳା ଯଥେଷ୍ଟ ଅଛି